ମୁଁ ମୋର ଗୋଟିଏ ଆଇଫୋନ୍ ଅନ୍ଲାଇନ୍ ମାଧ୍ୟମରେ ମାଧ୍ୟମରେ ମଗାଉଥିଲି ଏବଂ ସେହି ସମୟରେ ଅନ୍ଲାଇନ୍ ତରଫରୁ ମୋତେ କିଛି ପ୍ରଶ୍ନ କଲେ ସେହି ପ୍ରଶ୍ନ କିଛି ତ ନୁହେଁ ଖାଲି ନିଜ ଆଡ୍ରେସ୍ ପୁରା ଡିଟେଲ୍ ଠିକଣା ସେତିକି କିଛିଦିନ ଭିତରେ ମୋର ସ୍ମାର୍ଟ୍ଫୋନ୍ ମଧ୍ୟ ପହଞ୍ଚିଗଲା ଯାହା ଦ୍ୱାରାକି ମୁଁ ସଠିକ୍ ଆଡ୍ରେସ୍ଟା ଦେଇଥିଲି ଆଡ୍ରେସ୍ ଯଦି ଭୁଲ୍ ହୋଇଥାନ୍ତା ତା'ହେଲେ ମୋର ମୋବାଇଲ୍ ମଧ୍ୟ ପହଞ୍ଚିବାରେ ବିଳମ୍ବ ହୋଇଥାନ୍ତା କାହିଁକିନା ସେମାନେ କୌଣସି ବିନା ଆଡ଼୍ରେସ୍ରେ କୌଣସି ସାମାନ ମଧ୍ୟ ପଠାଇବା ଅସମ୍ଭବ ତେଣୁ ପାଇଁ ମୁଁ ମୋର ସମସ୍ତ ଭାଇ ଭଉଣୀମାନଙ୍କୁ ଜଣାଇବାକୁ ଚାହୁଁଛି ଯେ ଯାହା ବିି ତୁମେ ଅର୍ଡ଼ର୍ କର ଯେକୌଣସି ସାମାନ ଅନ୍ଲାଇନ୍ ମାଧ୍ୟମରେ ଆଣିବାକୁ ଚାହୁଁଛ ତା' ହେଲେ ନିଜର ଫୁଲ୍ ଠିକଣା ଫୁଲ ତଥ୍ୟ ଦେଇ ଦିଅନ୍ତୁ ଯାହା ଦ୍ୱାରା ସେମାନଙ୍କୁ ଆଡ୍ରେସ୍ ଖୋଜିବାରେ ସହାୟତା କରିବ ଏବଂ ସାମାନ ମଧ୍ୟ ସଠିକ୍ ରୂପରେ ପହଞ୍ଚିପାରିବ